ମୁଁ ରତ୍ନାକର କହୁଛି କିଛି ଦିନ ପୂର୍ବେ ଆପଣଙ୍କ କାର୍କୁ ବୁକ୍ କରିଥିଲି ଆଚ୍ଛା ଆପଣ ମୋତେ ମନେ ପକାଇଲେ ଚିହ୍ନି ପାରୁଛନ୍ତି ହଁ ହଁ ହଁ ମୁଁ ଚିହ୍ନ ପାରୁଛି ଆପଣ ପୁରୀ ଯାଇଥିଲେ ଟି ହଁ ଆଚ୍ଛା କୁହନ୍ତୁ ସେହି ସ୍ଥାନକୁ ଯିବା ପାଇଁ ଆପଣ କନଫର୍ମ କରି ମୋତେ ଜଣାନ୍ତୁ